ମନ୍ଦିରରେ ସ୍ବାଭାବିକ ଭାବରେ ଭଜନ ସମାରୋହ ହୁଏ ମନ୍ଦିରରେ ପ୍ରତିଦିନ ସନ୍ଧ୍ୟାବେଳେ ସନ୍ଧ୍ୟା ଆଳତି ହୁଏ ପୂଜା କୀର୍ତ୍ତନ ସହିତ ଓ ମସଜିଦ କିନ୍ତୁ ସ୍ତ୍ରୀଲୋକମାନେ ଯିବା ମନା ପୁରୁଷମାନେ ଯାଆନ୍ତି ଓ ଏକାସାଙ୍ଗରେ ତାଙ୍କର ଠାକୁରଙ୍କୁ ପ୍ରାର୍ଥନା କରନ୍ତି ଓ ଗୁରୁଦ୍ୱାରରେ ସ୍ବାମୀ ସ୍ତ୍ରୀ ଯେଉଁମାନେ ଯାଆନ୍ତି ସେମାନେ ପୂଜା ସମୟରେ ତାଙ୍କ ମୁଣ୍ଡରେ କପଡ଼ା ରହିବାକଥା

ଖ୍ରୀଷ୍ଟିଆନମାନେ ତାଙ୍କର ପର୍ବ ପଚିଶ ଡିସେମ୍ବର ଯେଉଁଟାକି ସେ ପାଳିନ କରନ୍ତି ବଡ଼ଦିନ ହିସାବରେ ତାଙ୍କର ସେଇଦିନ ସେ ଚର୍ଚ ଯାଆନ୍ତି ଓ ତାଙ୍କର କ୍ୟାଣ୍ଡେଲ ଲଗାନ୍ତି ଆମ ହିନ୍ଦୁଧର୍ମରେ ଯେମିତି ମନ୍ଦିରରେ ଆମେ ଦୀପ ଜାଳୁ ଖ୍ରୀଷ୍ଟିଆନମାନେ ସେମିତି ତାଙ୍କ ଧର୍ମଅନୁସାରେ କ୍ୟାଣ୍ଡେଲ ଜଳାନ୍ତି ଆମ ହିନ୍ଦୁଧର୍ମ ଅନୁସାରେ ଆମେ ଠାକୁରଙ୍କୁ ଭୋଗରାଗ ଓ ନୈବିଦ୍ୟ ଅର୍ପଣ କରୁ କିନ୍ତୁ ତାଙ୍କର ଭୋଗରାଗ ସେମିତି ଇ ଖ୍ରୀଷ୍ଟିଆନ ମାନଙ୍କ ଭୋଗରାଗ ସେମିତି ନଥାଏ ସେ ଖାଲି ତାଙ୍କ କ୍ୟାଣ୍ଡେଲ ଜଳାନ୍ତି ଓ ତାଙ୍କ ଈଶ୍ବରଙ୍କୁ ପ୍ରାର୍ଥନା କରନ୍ତି